ମୁଁ ଟିଭିରେ କେବଳ ଓଡ଼ିଆ ସମାଚର ଏବଂ କିଛି ପୌରାଣିକ ଜିନିଷ ଦେଖିଥାଏ ଶାର୍କ ଟ୍ୟାଙ୍କ୍ ବିଷୟରେ କିଛି ଜାଣିନାହିଁ ଏବଂ ଏହା ଲୋକଙ୍କୁ କିପରି ଭାବେ ପ୍ରଭାବିତ କରେ ସେ ବିଷୟରେ ମୋର କୋଣସି ଜ୍ଞାନ ନାହିଁ